ମୁଁ ବେଡ଼୍ ଖଟ ବେଡ଼୍ ଗୋଟେ ବନାଇବା ପାଇଁ ଜଣେ ବଢ଼େଇକୁ ଦେଇଥିଲି କିନ୍ତୁ ଭଲ ପଟା ଥିଲା ସବୁ ଥିଲା କିନ୍ତୁ ସେ ବଢ଼େଇଟା ଖରାପ ପଟା ଦେଇକି ବେଡ଼୍ଟା ବନେଇ ଦେଇଛି ତା'ର ପ୍ରାଇସ୍ ଥିଲା ପଞ୍ଚାଳିଶ ହଜାର କିନ୍ତୁ ଦେଖିବାକୁ ଗଲେ ସେଇଟା ପନ୍ଦର ହଜାର ଟଙ୍କାର ଖଟ ବି ଲାଗୁନି ସେମିତି ବନାଯାଇଛି ବହୁତ ଖରାପ ସେ ଖଟଟା ଆଉ ଭାଙ୍ଗି ଗଲାଣି ବି ଅଧାରୁ ଅଧା ତା'ର ସେ ଖଟର ମଝିରେ ସେ ସବୁଯାକ ଭାଙ୍ଗିଗଲାଣି ପଟାଯାକ ବି ଊଇ ମାରିଦେଲାଣି ବହୁତ କିଛି ନଷ୍ଟ ହୋଇଗଲାଣି ଖଟର ଖଟ ବହୁତ କିଛି ଖରାପ ଅଛି ଯାହାକି ମୁଁ ଅର୍ଡ଼ର୍ ଦେଇଥିଲି ଅଲଗା ଖଟ କିନ୍ତୁ ବନେଇଛନ୍ତି ଅଲଗା ଖଟ ସେଥିପାଇଁ ବୋଲି ମୋ ବହୁତ ଖରାପ ଲାଗୁଛି ମୋତେ ଯାହାକି ଆଗାମୀ ଦିନରେ ମୁଁ ଭାବୁଛି ଆଉ ଗୋଟେ ଭଲ ବଢ଼େଇଟା ଦେଖିକି ଭଲ ଖଟ ବନେଇବା ପାଇଁ କିନ୍ତୁ ଦେଖିବା କ'ଣ ହେଉଛି ଏଇ ତ ପ୍ରଥମେ ଗୋଟେ ଧୋକା ଖାଇଲା ପରେ ଗୋଟେ ହୋଇଯାଇଛି ଖରାପ ଖଟ ବନାଇବା ଯୋଗୁଁ ମୁଁ କିଛି ବି ମୋ ମନ ଭଲ ଲାଗୁନି ଯାହାକି ଖଟ ଭାଙ୍ଗିବା ଦ୍ୱାରା ମୋତେ ବି ମୋତେ ଖରାପ ଲାଗୁଛି ଏବଂ କମ୍ କମ୍ ପଇସା ଦେଇଥିଲେ ବି ମୋତେ ବାଧିନଥାନ୍ତା କିନ୍ତୁ ପଇସା ବହୁତ ନେଇଗଲେ ପଞ୍ଚାଳିଶ ହଜାର ଟଙ୍କା ନେଇଗଲେ କିନ୍ତୁ ଖଟ ବହୁତ ଖରାପ ଖଟ ବନେଇକି ଦେଇଥିଲେ ତା ବର୍ଷେ ବି ଲାଷ୍ଟିଂ କଲା ନାହିଁ ଭାଙ୍ଗିଗଲା ଆଉ ଉଈ ହୁଙ୍କା ବି ମାନେ ଉଈ ବି ଖାଇଗଲେ ଖଟରେ ତ ଦେଖିବା ଆଗକୁ ଯଦି ଭଲ ବଢ଼େଇ ମିଳିବ ତ ମୁଁ ଭଲ ପ୍ରାଇସ୍ ଦେଇକି ତାକୁ ବନେଇବାକୁ ଦେବି କିନ୍ତୁ ଖଟଟା ବହୁତ ଖରାପ ଅଛି